ଏବେକା ସମୟରେ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ସଂଗତ କିଛି ବିଷୟ ବିଷୟରେ ପଢ଼ିଲେ କିମ୍ବା ଜାଣିଲେ ସେଇଟା ତାଙ୍କ ପ୍ରତି ତାଙ୍କ ପାଇଁ ଖୁବ୍ ଦରକାର ହେଇପାରେ ସେ ଜାଣିବାକୁ ବା ଆବଶ୍ୟକ ଯୁବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଜାଣିବା ଖୁବ୍ ଆବଶ୍ୟକ ଏବଂ ଏହା ତାଙ୍କ ପାଇଁ ଖୁବ୍ ଆନନ୍ଦଦାୟକ ମଧ୍ୟ ହୋଇପାରେ ତାଙ୍କୁ ଏସବୁ ପ୍ରତି ଏକ ରୁଚି ବି ମଧ୍ୟ ତାଙ୍କ ମନରେ ରହିଅଛି ଏବେକା ଯୁବ ଏବେକା ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେମାନେ ଏ ବିଷୟରେ ପଢ଼ିଲେ ତାଙ୍କ ଦୈନନ୍ଦିନ ଜୀବନରେ ସେ ସବୁକୁ ବ୍ୟବହାର ମଧ୍ୟ କରିପାରିବେ ତାଙ୍କ ଜୀବନଶୈଳୀ ମଧ୍ୟ ଖୁବ୍ ଭଲ ହୋଇପାରିବ